ଅଠର ଫେବୃୟାରୀ ଦୁଇହଜାର ଏକୋଇଶ ତିରିଶି ମେ' ଦୁଇହାଜର ବାଇଶ ଏକ ଜାନୁୟାରୀ ଦୁଇହଜାର ବାଇଶ ଚାରି ମେ' ଦୁଇହଜାର ତେଇଶ କୋଡ଼ିଏ ଜୁନ୍ ଦୁଇହଜାର ତେଇଶ